ଆମ ରାଜ୍ୟ ଓଡ଼ିଶାରେ ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଏବଂ ଏହା ଓଡ଼ିଶା ରାଜ୍ୟର ପାଇଁ ଏକ ଗର୍ବ ତା ଭିତରେ ଯେମିତି ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟ ସାରା ଭାରତରେ ବିଖ୍ୟାତ କେବଳ ଓଡ଼ିଶା ନୁହଁ ଓଡ଼ିଶୀ ନୃତ୍ୟ ଆଜିକାଲି ସବୁଠାରେ ପ୍ରଦର୍ଶନ କରାଯାଉଛି ଯେମିତି ଗୀତ ଆଗରୁ ଆମ ଓଡ଼ିଶାରେ ବାହାରୁ ଆସି ଏଠାରେ ଗୀତ ପ୍ରଯୋଜନ କରୁଥିଲେ କିନ୍ତୁ ଆଜିର ଦୁନିଆରେ ଓଡ଼ିଆ ବା ଗୀତ ବହୁତ ଡେଭ୍ଲପ୍ମେଣ୍ଟ କରିଯାଇଛି ଆଉ ବହୁତ ପ୍ରକାରର ଗୀତ ତିଆରି ହେଇପାରୁଛି ସେମିତି ଗୋଟି ପୁଅ ନାଚ ପାଲା ପାଲା ମଧ୍ୟ ଅବଶ୍ୟ ଟିକେ ବର୍ତ୍ତମାନ କମିଯାଇଛି କିନ୍ତୁ ଆଗରୁ ପାଲାର ଚାହିଦା ବହୁତ ଥିଲା ଯେମ୍ ତା'ପରେ ହେଉଛି ଆମର ଯାତ୍ରା ଯାତ୍ରା ବି ବହୁତ ପ୍ରକାର ଯାତ୍ରା କରାଯାଏ ଯେମିତି ଆମର ଦଣ୍ଡ ନାଚ ହଉ ବା ମେଳଣ ହଉ ତ ବହୁତ ପ୍ରକାର ଯାତ୍ରା ହୁଏ ଆହୁରି ହେଲା ସମ୍ବଲପୁର ନୃତ୍ୟ ସମ୍ବଲପୁର ଆମର ପଶ୍ଚିମ ଓଡ଼ିଶାରେ ଏହା ହେଉଛି ବିଖ୍ୟାତ ଆଉ ଆଜିର ଗୀତ ବି ସମ୍ବଲପୁରରେ ଫେମସ୍ ଥାଏ ଗୀତ ନୃତ୍ୟ ଏସବୁ ସମ୍ବଲପୁରକୁ ବା ଓଡ଼ିଶା ପାଇଁ ବିଖ୍ୟାତ ହେଇଥାଏ ଖାଲି ଓଡ଼ିଶା ନାହିଁ ଭାରତ ପାଇଁ ବି ବିଖ୍ୟାତ ଥାଏ